ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଉଛି ତିନିଲକ୍ଷ ସାତହଜାର ସାତଶହ ସତୁରି ଚାରିଲକ୍ଷ ପାଞ୍ଚହଜାର ଦୁଇଶହ ଅଶି ଛଅଲକ୍ଷ ତିନିହଜାର ଶହେଦଶ ନଅଲକ୍ଷ ପାଞ୍ଚହଜାର ଚାରିଶହ ପଅଁଷଠି ଏବଂ ଦଶଲକ୍ଷ